ମୋତେ ଜଳଖିଆରେ ବରା ଏବଂ କାକରା ତିଆରି କରିବାକୁ ବହୁତ ଭଲଲାଗେ ବରା ତିଆରି କରିବାକୁ ହେଲେ ମୋତେ ପୂର୍ବ ଦିନ ରାତ୍ରିରେ ବିରିକୁ ପାଣିରେ ବତୁରାଇବାକୁ ହୁଏ ଏବଂ ସକାଳେ ଉଠି ତାକୁ ଭଲ ଭାବରେ ଧୋଇ ଏବଂ ତାକୁ ବାଟି ବାଟି ତାକୁ ରଖିଥାଏ ବହୁତ ସମୟ ଫେଣାଇସାରିଲା ପରେ ତା' ଦେହରେ ଅଦା ଏବଂ ପିଆଜକୁ ମୁଁ ପକାଇଥାଏ ଏବଂ ଭୁର୍ସୁଙ୍ଗ ପତ୍ର ମଧ୍ୟ ପକାଇଥାଏ ବହୁତ ସମୟ ରଖିଲା ପରେ ତାହା ଫୁଲି ଯାଇଥାଏ ମାତ୍ର ଦୁଇ ଦେଢ଼ ଘଣ୍ଟା ମଧ୍ୟରେ ସେ ଫୁଲି ଯାଇଥାଏ ତା' ପରେ ମୁଁ ତାକୁ ଗରମ ତେଲରେ ଛାଣିକି ଆମ ଘରେ ସମସ୍ତଙ୍କୁ ମଟର ତରକାରୀ ସହ ଖାଇବାକୁ ଦିଏ ସମସ୍ତଙ୍କୁ ମଧ୍ୟ ବରା ପସନ୍ଦ ଆସେ ଏବଂ ଦ୍ଵିତୀୟରେ ହେଉଛି କାକରା କାକରା କରିବାକୁ ହେଲେ ମୋତେ ସୁଜିକୁ ଭଲ ଭାବରେ ପାଣି ଦେଇ ତାକୁ ଜନ୍ତିବାକୁ ହୁଏ ଏବଂ ଜନ୍ତିସାରିଲା ପରେ ତା' ଦେହରେ ନଡ଼ିଆ ପୁର ଦେଇକି ଭଲ ଭାବେ ଗୋଲ୍ କରିକି ତାକୁ ତେଲରେ ଛାଣେ ତେଲରେ ଛାଣିକି ତେଲରୁ ବାହାର କରିକି ଗରମ ଗରମ ସମସ୍ତଙ୍କୁ ମୁଁ ଖାଇବାକୁ ଦିଏ ଏବଂ ସମସ୍ତେ ବହୁତ ଭଲପାଆନ୍ତି